ହ୍ୟାଲୋ ହାଏ କ'ଣ କରୁଛୁ ହଁ ଦେହ ଭଲ ଅଛି ମୁଁ ଭଲ ଅଛି ତୁ ଖାଇଲୁଣି ଆଉ କ'ଣ ଖବର କହ ମୁଭି ହଁ କେଉଁ ଦିନ ହଁ ମୁ ବି ସେଇଆ ଭାବୁଥିଲି ଘରେ ବସି ବସି ବୋରିଙ୍ଗ ଲାଗୁଛି କ'ଣ କରିବା ଆଉ ହଁ ତା'ହେଲେ କେଉଁ ଦିନ କହୁନୁ ଯିବା ପ୍ଲାନ୍ କର କେଉଁ ଦିନ କହ ଯିବା ସାଙ୍ଗ ହୋଇକି କାଲି ଇଭିଙ୍ଗ୍ରେ ହଁ କାଲି ଆମ ଘରେ କେହି ରହୁନାହାନ୍ତି ତ ହଉ ତା'ହେଲେ ଆଉ ହଁ କେତେ ଦିନ ହେଲା ଆମର ଦେଖା ବି ହୋଇନି ଆଉ ଇତି ଫିତି ହେରିକାଙ୍କୁ ଫୋନ୍ କର ଦେଖିବା ସେ ହଁ କରୁଛନ୍ତି ନା ନାହିଁ ହଁ ଯଦି କେହି ନ ଗଲେ ଆମେ ଦୁଇ ଜଣ ପଳାଇବା ସ୍କୁଟି ଧରିକି ଆଉ ହଉ ତା'ହେଲେ ଆଉ କେତେ ଦିନ ହେଲା ଆମର ଦେଖା ବି ହୋଇନି ଭଲରେ ଦେଖା ବି ହୋଇଯିବ ହଁ ହଁ ହେଟା ପା କ'ଣ ମାଲକାନଗିରି ଜିଲ୍ଲା ଭିତରେ କ'ଣ ହୋଇଛି ହଉ ତା'ହେଲେ କେତେଟାରେ ଟାଇମ୍ ଫିକ୍ସ୍ କରେ କେତେଟାରେ ଯିବା ମୁଁ ନେଇକି ଯିବି ସ୍କୁଟି ବାହାରିକି ଥିବୁ ତୁମ ଘରକୁ ମୁଁ ଯିବି ଫାଷ୍ଟ୍ ହେଲା ଟିକେଟ୍ ହେଠି ଗଲେ ଦେଖିବାନି କେତେ ନେଉଥିବେ ଷାଠିଏ ସତୁରି ନେଉଥିବେ ଜଣକୁ ହଁ ଗଲେ ପଇସା ଗୋଟେ କ'ଣ ମ୍ୟାଟର୍ କରେ ସାଙ୍ଗମାନଙ୍କ ଭିତରେ ହଁ ହଉ ତା'ହେଲେ ତୁ କାଲି ବାହାରିକି ଯିବୁ ସନ୍ଧ୍ୟା ବେଳକୁ ପୁରା ବାହାରିକି ରେଡି ହିରୋଇନ୍ ହୋଇକି ଯିବୁ ଆଉ ମୁଁ ଯିବି ପୁରା ସ୍କୁଟି ଧରିକି ଆଉ ହଁ ତୁ କଲ୍ କରେ ମୁଁ ଜସ୍ମିନ୍ ହେରିକାଙ୍କୁ କଲ୍ କରୁଛି ଯଦି ସେ ହଁ କରନ୍ତି ତ ତା'ହେଲେ ତାଙ୍କ ସ୍କୁଟିଟା କହିଲେ ପା ଆଣିବେ ଭାରି ଆମେ ଦୁଇ ଜଣ ଦୁଇ ଜଣ ନାଖେ ପଳାଇବା ନହେଲେ ନାଇଁ ଆମେ ଯିବା ଆଉ କ'ଣ ହଁ ଏଇଟା ଗୋଟେ କହିବା କଥା ପପ୍କନ୍ କୁର୍କୁରି ସବୁ ମୋ ତରଫରୁ ହଁ ଦିନରେ କ'ଣ କହୁଛୁ କୁଆଡେ ଯିବା ବୁଲିବାକୁ ଓ ଡିନର୍ ସରି ସରି ମୋତେ ଦିନ ଶୁଭିଲା ହଁ ଡିନର୍ ଆମେ ଆମେ ଆଉ ବାହାରକୁ ଯାଉଛୁ ବାହାରେ ଖାଇଦେଇକି ପଳାଇ ଆସିବା ଆଉ ଆଉ ଆସିକି ଟାୟାର୍ଡ଼୍ ହୋଇକି ଘରେ ରୋଷେଇ କରିକି ଖାଇଲା ବେଳକୁ ଆମ ଘରେ ବି କେହି ନାହାନ୍ତି ପୁଣି ଏକୁଟିଆ ରୋଷେଇ କରିବାକୁ ବୋରିଙ୍ଗ୍ ଲାଗିବ ହଁ ହଁ ହଁ ହଁ ବିରିୟାନୀ ଖାଇବା ଆଉ ଆମେ ଯେଉଁ ସେଇ ହୋଟେଲ୍ଟାକୁ ଯାଉ କଲେଜ୍ ଆସିଲା ବେଳକୁ ହଁ ସେଇଠୁ ସିନେମା ଦେଖି ଦେଇକି ସେଇଠୁ ରାତିରେ ସିନେମା ଦେଖିଲା ବେଳକୁ ନଅଟା ହୋଇଯିବ ସନ୍ଧ୍ୟା ଇଭିନିଙ୍ଗ୍ ହେଲେ ନଅଟାରୁ ଯେତେବେଳେ ଖଆପିଇ କରିଦେଇକି ଆସିବା ଆଉ ପୁରା ମଜାଟେ ହେବ ଆଉ ହଁ ତୁ ତାଙ୍କୁ କଲ୍ କରିକି କନ୍ଫର୍ମ୍ ନହେଲେ କନ୍ଫରେନ୍ସ କରିବା କି ହଉ ହଉ ତା'ହେଲେ ଆଉ ତା'ହେଲେ ଆଜି ସନ୍ଧ୍ୟା ବେଳେ କନ୍ଫରେନ୍ସ କରିଦେବା ଆଉ ପଚାରି ଦେବା ଆଉ ତାଙ୍କୁ କହିବା ଆଉ ଆସିବେ ସେ ଆମେ ସାଙ୍ଗ ହୋଇକି ଯିବା ଆଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି କଲ୍ୟାଣୀ ଦିଦିଙ୍କ ଦେହ ଭଲ ଅଛି ହଁ ଆମର ସବୁ ଭଲ ସବୁ ବାହାଘର ଅଛି ଗୋଟେ ଭାଇଙ୍କର ସେଇଠି ଯାଇଛନ୍ତି ହେରି ମୋତେ ଛାଡ଼ିକି ହଁ ସେ ବି ଯାଇଛି ହେରି ମୋର ଖାଲି ପରୀକ୍ଷା ଥିଲା ବୋଲି ମୁଁ ରହିଯାଇଥିଲି ହଁ କାଲି ସନ୍ଡ଼େ ଅଛି ପୁରା ଫନ୍ ଡ଼େ କରିବା ଆଉ ହଉ ହଉ ହଉ ତା'ହେଲେ ହଁ ହଁ ବାଏ ବାଏ